ଓଡ଼ିଶା ପ୍ରଦର୍ଶନ କରିବା ସମୟରେ ପର୍ଯ୍ୟଟନ ମାନେ ଲୋକପ୍ରିୟ ମନୋରଞ୍ଜନ କାର୍ଯ୍ୟକ୍ରମ ହେଲା ମହାନଦୀରେ ଜଳ କ୍ରୀଡ଼ା ଏବଂ ମହାନଦୀରେ ଡଙ୍ଗା ଡଙ୍ଗାରେ ବୁଲିବାକୁ ଯିବା ବହୁତ ଆନନ୍ଦଦାୟକ ହୋଇଥାଏ ସ୍ପୀଡ଼୍ ଡଙ୍ଗା ମଧ୍ୟ ଅଛି ସ୍ପୀଡ଼୍ ଡଙ୍ଗାରେ ମୋଟର୍ ଲାଗିଛି ମୋଟର୍ ଲାଗିବା ଦ୍ୱାରା ନଦୀର ମଝିକୁ ମଧ୍ୟ ବୁଲିବାକୁ ଯାଇପାରୁଛନ୍ତି ଏବଂ ନୌଚାଳନା ମଧ୍ୟ କରୁଛନ୍ତି ବିଭିନ୍ନ ପ୍ରକାର ନୌକା ନେଇ ମଝି ନଈକୁ ଦୁଇ ଦୁଇ ଜଣ ବୁଲିବାକୁ ମଧ୍ୟ ଯାଉଛନ୍ତି ଏଇ ବୁଲିବାକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି ପର୍ଯ୍ୟଟକମାନେ ଏବେ ଆସିଲେ ଯୋବ୍ରା ପାଖରେ ଗୋଟିଏ ସ୍ୱତନ୍ତ୍ର ନାଳ ବଡ଼ ନାଳଟେ ଯାଇଛି ସେଇ ନାଳରେ ନୌକା ଚାଳନ ଲୋକମାନେ କରୁଛନ୍ତି ନୌକା ବିହାର କରୁଛନ୍ତି ସନ୍ଧ୍ୟା ସମୟରେ ବହୁତ ଖୁସି ମନାଉଛନ୍ତି ଏବଂ ମହାନଦୀ କୂଳରେ ମଧ୍ୟ ନୌକା ନୌକା ଚାଳନ ପାଇଁ ସ୍ୱତନ୍ତ୍ର ପ୍ରବେଶ ପଥ ତିଆରି ହେଇଛି ଏବଂ ସେଠାରେ ସ୍ୱତନ୍ତ୍ର ଲୋକମାନେ ଅଛନ୍ତି ନୌକା ଚାଳନ କରି ଲୋକଙ୍କୁ ବୁଲାଉଛନ୍ତି ଏବଂ ଲୋକଙ୍କର ମନୋରଞ୍ଜନ କରୁଛନ୍ତି ଓଡ଼ିଶାକୁ ଓଡ଼ିଶାକୁ ପର୍ଯ୍ୟଟନ କରୁଥିବା ପର୍ଯ୍ୟଟନ ମାନଙ୍କ ସ୍ଥଳୀ ଭାବେରେ ନୌକା ବିହାର ବହୁତ ପ୍ରସିଦ୍ଧ ଲାଭ କଲାଣି